ରମେଶ ବାବୁ ଭଲ ନାଁ ଆଉ କ'ଣ କେମିତି ଚାଲିଛି ବେପାର ବଣିଜ ଆଛା ନୂଆ ନୂଆ ଜିନିଷ ସବୁ ତାହେଲେ ବେପାର ଷ୍ଟାର୍ଟ କଲଣି ଆଁ ଆଉ କ'ଣ କ'ଣ ସବୁ ରଖିଛ ମୋତେ କାଇଁ ଟିକିଏ କହିଲ ମୁଁ ବି ଟିକିଏ ଚେଷ୍ଟା କରିବି ଆଉ ମୋର ତ ଚାଲିଛି ଆଉ ଏଇ ଯେଉଁ କ'ଣ ତନ୍ଦୁରୀ ଚା' ନାଁ କୁଲ୍ହଡ଼ ଚା' କ'ଣ ବିକୁଛନ୍ତି ଏବେ ସେଇଟା କରୁନ କି ଏଇ ମଝିରେ ମୁଁ ଯାଇଥିଲି ଭୁବନେଶ୍ୱର ଆଡ଼େ ସିଆଡ଼େ କ'ଣ ଯାହାକୁ ଦେଖିବ ସେଇ କୁଲ୍ହଡ଼ ଚା' ତନ୍ଦୁରୀ ଚା' ସେଗୁଡ଼ା ସବୁ କ'ଣ କରୁନ କି ତୁମେ ଆଉ ବାକି ସବୁ ବାକି ସବୁ କେତେ କ'ଣ ପଇସା ରଖିଛନ୍ତି ନାଲି ଚା' କେତେ ଟଙ୍କା ଆଉ ତୁମର କ୍ୟାପୁଚିନୋ କେତେ ଟଙ୍କା ନଉଛ ଆଉ ଜିଞ୍ଜର ଟି ସବୁ କେତେ କ'ଣ ପଇସା ନେଉଛ କହିଲ ଟିକିଏ ଯାହା ହଉ ଆମ ଅଞ୍ଚଳରେ ତ ଏମିତି କିଛି ବଡ଼ ଦୋକାନ ନ ଥିଲା ତୁମେ ଗୋଟେ ଆଣିଲ ବିଭିନ୍ନପ୍ରକାର ଚା'ର ଗୋଟେ କରିକି ବିକିଲ ଯାହା ହଉ ଭଲ ହଉ ଗୋଟେ କ୍ୟାପୁଚିନୋ ଦେଲ ଦେଖିବା ପିଇବା କେମିତି କ'ଣ ଲାଗୁଛି

ହଉ ଭାଇ ହଉ ରହିଲି